ହ୍ୟାଲୋ ହଁ କହିଲି ତୁମ ଗାଁକୁ ତ ମୁଁ ନୂଆ ଆସିଛି ହେ ହେଲେ କିଛି ଜାଣିବାନି ହେଲେ ତମ କ'ଣ କ'ଣ ଶୁଣିଛି ସମସ୍ତେ କହନ୍ତି ତୁମ ଗାଁରେ କ'ଣ ଭଲ ଭଲ ପୂଜା ପର୍ବ ହୁଏ ଯେ କ'ଣ କ'ଣ ହୁଏ ଟିକେ କହିଲେ ହଁ ଆଉ କ'ଣ କ'ଣ ହୁଏ ଭଲ କେଉଁଟା ବେଶୀ ସବୁଠୁ ଭଲ କେଉଁଟା ହୁଏ ହଁ ଯେ କେତେ ଲୋକ ହୁଅନ୍ତି ଅ ହଁ ହେଲେ ସବୁଠୁ ଭଲ ହେଲା କେଉଁ ପୂଜଟା ହୁଏ ଧୁମଧାମ୍ରେ ଅ ହ ସରିଲା ନା ବୋଧେ ନାଇଁ କି ହଁ ହଁ ହେଇଟା ତ କୁହନ୍ତି କୁହନ୍ତି ନା ତମ ଗାଁରେ ଭଲ ପୂଜା ପର୍ବ ହେଉଛି ଶୁଣିଥିଲି ସେଇଥିପାଇଁ ପଚାର ହଁ ହଁ ବଢ଼ିଆ ତା'ହାଲେ ଆଉ ରହିବା ପାଇଁ ସୁବିଧା ହୋଟେଲ ହୋଟେଲ ଅଛି ନା ନାଇଁ ରହିବା ପାଇଁ ହୋଟେଲ କିଛି ଦିନ ରହିକି ନା ଦେଖ ଆଉ ଗାଡ଼ି ସୁବିଧା ତ ସବୁଆଡ଼େ ଅଛି ହଁ ହଁ ହଉ ଦିଦି ତା'ହେଲେ ମୁଁ ଯେବେ ଇଏ ଫୋନ କରିବି ଆଉ ଆପଣଙ୍କୁ ଆଉ ହଉ ବଲେ ରହୁଛି ଦିଦି ହଁ